ଯାଜପୁର ରୋଡ଼୍ରେ ଆପଣଙ୍କର ଯେଉଁ ବ୍ରାଞ୍ଚ୍ ଅଛି ସେଠାରୁ ମୁଁ ଗୋଟିଏ ପିଜ୍ଜା ଅର୍ଡ଼ର୍ କରିଥିଲି ମୁଁ ବହୁତ ଶୀଘ୍ର ଅର୍ଡ଼ର୍ଟିକୁ ପାଇବାକୁ ଚାହୁଁଥିଲି ମୋର ଗୋଟେ ଜାଗାକୁ ବାହାରିବାରଥିଲା ନିଜ ଗାଁକୁ ଏବଂ ମୋତେ ଯଥା ଶୀଘ୍ର ଅର୍ଡ଼ର୍ଟି ପାଇବାରଥିଲା ମୁଁ ତାକୁ ଖାଇ ଯାଇଥାନ୍ତି ନିଜ ଗନ୍ତବ୍ୟ ଅଞ୍ଚଳକୁ ମୁଁ ଅର୍ଡ଼ର୍ କରିଥିଲି ପିଜ୍ଜା ସେମାନେ ପ୍ରଥମତଃ ବହୁତ ସମୟ ନେଇଥିଲେ ଅର୍ଡ଼ର୍ଟିକୁ ମୋ ପାଖକୁ ପହଞ୍ଚାଇବା ପାଇଁ ଏବଂ ଏତେ ସମୟ ପରେ ମଧ୍ୟ ମୁଁ ଯେତେବେଳେ ଅର୍ଡ଼ର୍ଟିକୁ ଖୋଲି ଦେଖିଲି ଖାଇବା ପାଇଁ ମୁଁ ଅର୍ଡ଼ର୍ କରିଥିଲି ପିଜ୍ଜା କିନ୍ତୁ ସେମାନେ ଆଣି ମୋତେ ଦେଇଛନ୍ତି ବର୍ଗର୍ ମୁଁ ମଧ୍ୟ ଦୁଇଟି ପିଜ୍ଜା ଅର୍ଡ଼ର୍ କରିଥିଲି ସେମାନେ ଗୋଟିଏ ବର୍ଗର୍ ଆଣି ଦେଇଛନ୍ତି ମୋତେ ବହୁତ ଦୁଃଖ ଲାଗିଲା ଦେଖି ଯେ ଆପଣଙ୍କ ସର୍ଭିସ୍ ଏତେ ଖରାପ ଏବଂ ମୁଁ ସମୟର ମୂଲ୍ୟ ଆପଣ ନବୁଝି ମୋତେ ଭୁଲ୍ ଅର୍ଡ଼ର୍ ଆଣି ଦେଇ ଦେଇଛନ୍ତି ଏବଂ ମୋତେ ଏବେ ଅଲଗା ଗୋଟେ ଅର୍ଡ଼ର୍ କରିବାକୁ ପଡ଼ିବ ଆପଣଙ୍କର ଏହି ଭୁଲ୍ ଆପଣଙ୍କ ଡେଲିଭରୀ ସର୍ଭିସ୍ ବଏ ଯେଉଁମାନେ ଅଛନ୍ତି ସେମାନଙ୍କର ଏହି ଭୁଲ୍ଟା ପାଇଁ ମୋର ମୋ ଜାଗାକୁ ବାହାରିବା ପାଇଁ ବହୁତ ଲେଟ୍ ହେଲାଣି ଏବଂ ମୁଁ ଆପଣଙ୍କୁ ଆପଣଙ୍କର ଯେଉଁ ରେଷ୍ଟୁରାଣ୍ଟ୍ ଅଛି ସେଠାରେ ସବୁବେଳେ ଅର୍ଡ଼ର୍ କରିଥାଏ ଏବଂ ସେଠାରେ ସବୁବେଳେ ମଧ୍ୟ ଅନ୍ୟମାନଙ୍କୁ କହିଥାଏ ଯିବା ପାଇଁ କିନ୍ତୁ ଯେହେତୁ ଆପଣଙ୍କର ଏହିପରି ଏକ ଅସୁବିଧା କରାଇଲେ ମୋର ମୁଁ ମଧ୍ୟ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଆଉ କେବେ ଅର୍ଡ଼ର୍ କରିପାରିବିନି ମୋତେ ମୋ ଟଙ୍କାଗୁଡ଼ିକ ରିଫଣ୍ଡ୍ ଦେଇଦିଅନ୍ତୁ ମୁଁ ଏ ଅର୍ଡ଼ରଟିକୁ କ୍ୟାନ୍ସେଲ୍ କରିବାକୁ ଚାହେଁ ଏବଂ ମୁଁ ମୋ ଅର୍ଡ଼ର୍ଟିକୁ ଆଉ କେଉଁଠାରୁ ନେଇଯିବି